ସାଧାରଣତଃ ଦେଖିବାକୁ ଗଲେ ଜୀବନରେ ଶିକ୍ଷକ ଏକ ମୁଁ ବଡ଼ ଆହ୍ୱାନ ରୂପେ ଗ୍ରହଣ କରିଥିଲି କାରଣ ଆମ ପରିବେଶରେ ଶିକ୍ଷାର ଏତେ ଉନ୍ନତି ଘଟିନଥିଲା ଏବଂ ଏମିତି ଅନେକ ଶିଶୁ ଅଛନ୍ତି ବା ପିଲା ଅଛନ୍ତି ଯେଉଁମାନେ ଯେଉଁମାନେକି ଶିକ୍ଷା ଠାରୁ ଶିକ୍ଷା ପାଇବା ଠାରୁ ବଞ୍ଚିତ ହୋଇଛନ୍ତି

ଉପଯୁକ୍ତ ବୟସ ବୟସ ସୁଦ୍ଧା ମୁଁ ମୋର ଶିକ୍ଷା ଗ୍ରହଣ କରିପାରିଥିଲି ଏବଂ ଅଭାବ ରୂପ ମାନେ ଅର୍ଥନୈତିକ ଅଭାବକୁ ମଧ୍ୟ ମୁଁ ଦୂର କରିପାରିଥିଲି